ମୁଁ ଜିଓ ସିମ୍ ବ୍ୟବହାର କରେ ଏବଂ ମୋର ରିଚାର୍ଜ ମାସ ଅଠେଇଶି ଦିନ ପାଇଁ ଦୁଇଶହ ଅଣଚାଳିଶି ଟଙ୍କା ଦେଢ଼ ଜି ବି ଡାଟା ପର ଡେ ଆସେ ଆଉ ପୂର୍ବେ ଯେଉଁ ପୁରୁଣା ମୋବାଇଲ୍ ଥିଲା କିପ୍ୟାଡ଼ ମୋବାଇଲ୍ ଥିଲା ସେଥିରେ ଆମେ କେବଳ କଥାବାର୍ତ୍ତା ହେଇପାରୁଥିଲେ କିମ୍ବା ହିସାବ କରୁଥିଲେ କିନ୍ତୁ ବର୍ତ୍ତମାନ ସମୟରେ ଯେଉଁ ସ୍ମାର୍ଟଫୋନ୍ ଆମେ ବ୍ୟବହାର କରୁଛେ ସେଥିରେ ଆମେ ସବୁ କିଛି କରିପାରୁଛେ ଯେମିତିକି ଆମର ହାଇ ସ୍ପିଡ଼ ଡାଟା ଥିବା ଯୋଗୁଁ ଆମେ ଯେକୌଣସି ଜିନିଷ ଆମେ ମୋବାଇଲ୍ରେ ସର୍ଚ୍ଚ କରି ଜାଣିପାରୁଛେ ଏବେ ଏବଂ ତାହା କମ୍ପ୍ୟୁଟର ସହିତ ସମାନ କହିଲେ ଅତ୍ୟୁକ୍ତି ହେବ ନାହିଁ କାରଣ ଆମେ ସେଥିରେ ଟାଇମ୍ ଦେଖିପାରୁଛେ ପାଠ ପଢ଼ିପାରୁଛେ ଟର୍ଚ୍ଚ ଲାଇଟିଂ କରିପାରୁଛେ ଓ ସବୁ କିଛି ଆମେ ସ୍ମାର୍ଟଫୋନ୍ ଦ୍ୱାରା କରିପାରୁଛେ ଏବଂ ପୂର୍ବ ତୁଳନାରେ ବର୍ତ୍ତମାନର ନେଟୱାର୍କ ସଂଯୋଜନା ବହୁତ ଫାଷ୍ଟ ଅଛି ଆମ ପ୍ରତି ଗାଁରେ ପ୍ରତି ଗାଁରେ ଏବେ ନେଟୱାର୍କ ପ୍ରତି ଗାଁରେ ଏବେ ନେଟୱାର୍କ ଟାୱାର୍ ସବୁ କମ୍ପାନୀର ଟାୱାର୍ ବସି ସାରିଲାଣି ତେଣୁ ଆମକୁ କଥାବାର୍ତ୍ତାରେ କୌଣସି ଅସୁବିଧା ହଉନି ଏବଂ ଆମ ପାଠ ପଢ଼ା ସହିତ ଆମେ ଅନଲାଇନ୍ରେ ପାଠ ପଢ଼ି ପାରୁଛୁ ଯେକୌଣସି ଜିନିଷ ବିଷୟରେ ଯେକୌଣସି ଜିନିଷ ବିଷୟରେ ଆମେ ଯେଉଁ ମୁହୁର୍ତ୍ତରେ ଚାହିଁଲେ ମଧ୍ୟ ଆମେ ତାକୁ ଗୁଗଲ ଦ୍ୱାରା ଆମେ ସର୍ଚ୍ଚ କରି ସବୁ ବିଷୟରେ ଜାଣିପାରୁଛୁ ଆମକୁ ସ୍ମାର୍ଟଫୋନ୍ ଦ୍ୱାରା ଆମେ ବହୁତ ସାରା ସୁବିଧା ସୁବିଧା ସୁଯୋଗ ଉପଲବ୍ଧି ହେଉଛି ତେଣୁ ଏଇଟା ଆମ ପାଇଁ ବହୁତ ଦରକାରୀ ଏବଂ ବହୁତ ଉପକାରରେ ମଧ୍ୟ ଆମ ଲାଗୁଛି ସବୁ ଜିନିଷ ଆମେ ତା'ଦ୍ୱାରା ଆମେ ଆମକୁ ବର୍ତ୍ତମାନ ବହି କିଣିବାକୁ ମଧ୍ୟ ପଡ଼ୁନି ଆମେ ପାଠ ମଧ୍ୟ ସେଥିରେ ପଢ଼ୁଛୁ ଯେ ଆମେ ପେମେଣ୍ଟ ମଧ୍ୟ ବ୍ୟାଙ୍କ ଆକାଉଣ୍ଟ ଲିଙ୍କ କରିବା ଦ୍ୱାରା ପେମେଣ୍ଟ ମଧ୍ୟ ମୋବାଇଲ୍ ଦ୍ୱାରା କରିପାରୁଛୁ ଏବେ ସବୁ ଜିନିଷ ଆମେ ମୋବାଇଲ୍ ଦ୍ୱାରା କରିପାରୁଛୁ ତେଣୁ ସ୍ମାର୍ଟଫୋନ୍ ଦ୍ୱାରା ଏବେ କରିପାରୁଛୁ ତେଣୁ ଆମର ଡାଟା ମଧ୍ୟ ହାଇ ସ୍ପିଡ଼ ଡାଟା ନେଟୱାର୍କ ମଧ୍ୟ ବହୁତ ଭଲ ରହୁଛି ତେଣୁ ସ୍ମାର୍ଟଫୋନ୍ ଆଉ ପୂର୍ବ ମୋବାଇଲ୍ ଭିତରେ ବହୁତ ଫରକ ରହିଛି